ଏକ ଏକ ଦୁଇ ହଜାର ତିନି ଚାରି ଦୁଇ ହଜାର ଦୁଇ ପାଞ୍ଚ ଛଅ ଦୁଇ ହଜାର ଚାରି ସାତ ନଅ ଦୁଇ ହଜାର ଦଶ ଆଠ ଦଶ ଦୁଇ ହଜାର ବାଇଶ